ହଁ କୁହନ୍ତୁ ହଁ ମ୍ୟାଡ଼ାମ୍ ଆପଣ ଠିକ୍ କହୁଛନ୍ତି ଆମ ଦୋକାନରେ ଭଲ ଭଲ ଡ୍ରେସ୍ ବିକା ହୁଏ କିନ୍ତୁ ଆପଣ କେତେ ଜଣଙ୍କ ପାଇଁ ନେବେ କ'ଣ ଟିକେ କହିବେ କି ଆଉ କେଉଁଠୁ କହୁଛନ୍ତି ମୋତେ ଟିକେ କୁହନ୍ତୁ ଫାର୍ଷ୍ଟ ହଁ ଅଭେଲେବୁଲ୍ ହେବ ଯେ ଆପଣଙ୍କ କଷ୍ଟ୍ କେତେ ଭିତରେ ଦରକାର କ'ଣ ଟିକେ କହିବେ ଆଉ ଆପଣ ଆଗ ମୋତେ କହିଲେ ଆପଣ କେଉଁଠୁ କହୁଛନ୍ତି ହଁ ହଁ ହଁ ହୋଇଯିବ କେତେଦିନ ଭିତରେ ଆପଣଙ୍କୁ ଦରକାର ହଁ ଆମ ଆପଣ ଆମ ଦୋକାନକୁ ଆସିକି ମଧ୍ୟ କିଣିକି ବୁକିଂ କରିକି ଯାଇପାରିବେ କିମ୍ବା ଅନଲାଇନ୍ ଥ୍ରୋରେ ମଧ୍ୟ ଆପଣ ବୁକିଂ କରିପାରିବେ ଆପଣ କ'ଣ ଚାହୁଁଛନ୍ତି ଅନଲାଇନ୍ ଥ୍ରୋରେ ବୁକିଂ କରିବେ ନା ଆପଣ ଆସିକି ବୁକିଂ କରିକି ଯିବେ ହଁ ହଁ ଶାଢ଼ୀ ଶାଢ଼ୀ ତ ନେବେ କହୁଛନ୍ତି କେତେଜଣଙ୍କ ପାଇଁ ନେବେ କହିଲେ ହଁ ଡ୍ରେସ୍ ଶାଢ଼ୀ ପଚାଶ ଜଣଙ୍କ ପାଇଁ ନେବେ ଆଉ ଡ୍ରେସ୍ ବଏଜ୍ମାନଙ୍କ ପାଇଁ ନା ଗାର୍ଲସ୍ମାନଙ୍କ ପାଇଁ

ହଁ ହଁ ଠିକ୍ ଅଛି ସେତିକି ମୁଁ କରିଦେବି କିନ୍ତୁ ଆପଣଙ୍କ ଆଡ୍ରେସ୍ ସବୁ ବୁକିଂ କରିକି କରନ୍ତୁ ଆଉ ଆପଣ ଫାର୍ଷ୍ଟ ମୋ ହଁ ଠିକ୍ ଅଛି ଆପଣ ମୁଁ ଆପଣଙ୍କୁ ପଠେଇବି ସବୁ ଯାହା ଯାହା ଆପଣଙ୍କୁ ଦରକାର ମୁଁ ସବୁ ପଠେଇବି କିନ୍ତୁ ଆପଣ ଟିକେ ଆସିକି ଦେଖିକି ଗଲେ ଭଲ ହୋଇଥାନ୍ତା ନହେଲେ ମୁଁ ଆପଣଙ୍କୁ ଅନଲାଇନ୍ ଥ୍ରୋରେ ମଧ୍ୟ ଆପଣଙ୍କୁ ସବୁ ଦେଖାଯିବ ହଁ ସାଙ୍ଗେରେ ପଠେଇଦେବି ଏଇଟା ମ୍ୟାରେଜ୍ ପାଇଁ ନା କ'ଣ ପାଇଁ ହଁ ଠିକ୍ ଅଛି କେତେ ଭିତରେ କହିଲେ ମ୍ୟାଡ଼ାମ୍ ଆପଣ ଲାକ୍ଷ ଭିତରେ ହଉ ଠିକ୍ ଅଛି ଆପଣଙ୍କୁ ମିଳିଯିବ ସେତିକି ଭିତରେ ଆଜ୍ଞା ଆଜ୍ଞା ଠିକ୍ ଅଛି ମୁଁ କରିଦେବି ସେତିକି ଆପଣ ଅନଲାଇନ୍ ବୁକିଂ କରିବାକୁ ଚାହୁଁଛନ୍ତି ମାନେ ଅନଲାଇନ୍ ଜିନିଷ ଆପଣଙ୍କୁ ଡ୍ରେସ୍ ଚଏସ୍ ମିଳିଯିବ ଆପଣ ଡ୍ରେସ୍ ସେଥିରୁ ମଧ୍ୟ ଆପଣ ଚଏସ୍ କରିପାରିବେ ତାର କ୍ୱାଲିଟି ମଧ୍ୟ ଦେଖି ପାରିବେ ଆଉ ସବୁ ଆପଣ ଚଏସ୍ କରିକି